ଆମ ଅଞ୍ଚଳ ନିକଟରେ ଥିବା କେତେକ ପ୍ରସିଦ୍ଧ କଲେଜ ଗୁଡ଼ିକ ହେଉଛି ନର୍ଲାପ୍ରକ୍ପର ପଞ୍ଚାୟତ ସମିତି କଲେଜ ଏବଂ ମଦନପୁର ରାମପୁର ପଞ୍ଚାୟତ ସମିତି କଲେଜ ଏବଂ ତେଲାପଡ଼ା ଯେଉଁଠିକି ମୁଁ ଅଧ୍ୟୟନ କରୁଛି ଏବେ ତାହା ହେଉଛି ବିଜୟାନନ୍ଦ ମହାବିଦ୍ୟାଳୟ ସେଇଟା ସରକାରୀ ନୁହେଁ କି ବେସରକାରୀ ମଧ୍ୟ ନୁହେଁ ତା'ହେଉଛି ସେମି ଗଭର୍ନମେଣ୍ଟ ମାନେ ସେଭେଣ୍ଟି ପରସେଣ୍ଟ ସରକାରୀ ଏବଂ ଥାର୍ଟି ପରସେଣ୍ଟ ବେସରକାରୀ ଅଟେ ସେଇଠାରେ ମୁଁ ପାଠ ପଢ଼ୁଛି ମୋ ବଡ଼ଭଉଣୀ ମଧ୍ୟ ତିଲାପଡ଼ା ଓ ତିଲାପଡ଼ା ହଁ ତିଲାପଡ଼ା କଲେଜରେ ସେ ମଧ୍ୟ ପଢ଼ୁଥିଲା ଅଧ୍ୟୟନ କରୁଥିଲା ଏବଂ ମୋ ଗାଁ ପଡ଼ୋଶୀ ମାନେ ବି ବହୁତ ଗୁଡ଼ିଏ କଲେଜରେ ପଢ଼ିଛନ୍ତି ଆମ ଅଞ୍ଚଳରେ ଥିବା କଲେଜ ମଧ୍ୟରେ ଏବଂ ବହୁତ ଭଲ ମାର୍କ ବି ଆଣିଛନ୍ତି ବହୁତ ଭଲ ପଢ଼ନ୍ତି ବି ମୁଁ ମଧ୍ୟ ଅଧ୍ୟୟନ କରୁଛି ଏଠାରେ ଏବଂ